ମୁଁ ବ୍ୟବହାର କରୁଥିବା ସରକାରୀ ଆପ୍ଲିକେସନ ଟି ହେଉଛି ଡିଜି ଲକର ଏହା ସରକାରଙ୍କ ଦ୍ଵାରା ବନା ଯାଇଥିବା ଗୋଟିଏ ଆପ୍ଲିକେସନ ଟିଏ ଏହା ସାହାଯ୍ୟରେ ଆପଣ ନିଜ ମୋବାଇଲରେ ବହୁତ ସାରା ଡକ୍ୟୁମେଣ୍ଟ ରଖିପାରିବେ ଆଉ ଏଇ ଡକ୍ୟୁମେଣ୍ଟ ଗୁଡ଼ିକ ହେଉଛି ଆଧାର କାର୍ଡ଼ ପ୍ୟାନ କାର୍ଡ଼ କି ଆମର ଯେମିତି କୌଣସି ସାର୍ଟିଫିକେଟ କି ଡ୍ରାଇଭିଂ ଲାଇସେନ୍ସ କି ଆପଣଙ୍କର କିଛିବି ଯାହା ସବୁ ବି ସରକାରୀ ଆପ୍ଲିକେସନ ଏ ଯାହା ସବୁ ବି ରହିଛି ଡକ୍ୟୁମେଣ୍ଟ ସେ ସବୁ ଗୁଡ଼ିକ ଆପଣ ଏଇଠି ରଖିପାରିବେ ଆଉ ଏହା ପୁରା ସରକାରଙ୍କ ଦ୍ଵାରା ହିଁ ଭେରିଫାଏ କରାଯାଇଥାଏ ତ ଏଇ ଆପ୍ଲିକେସନ ଦ୍ଵାରା ମୋତେ ବହୁତ ସାହାଯ୍ୟ ହେଉଛି ଯେମତିକି ଆଗରୁ ନିଜେ ଆଧାର କାର୍ଡ଼ ନିଜେ ଡ୍ରାଇଭିଂ ଲାଇସେନ୍ସ ସବୁ ଧରିକି ନେବାକୁ ପଡ଼ୁଥିଲା କିନ୍ତୁ ଏବେ ଏ ଆପ୍ଲିକେସନ ଦ୍ଵାରା କିଛି ନେବାକୁ ପଡ଼ୁନି ଖାଲି ମୋବାଇଲରେ ଏହିଁ ଯାହା ସବୁ ଥାଉଛି ସବୁ ମୋବାଇଲରେ ହିଁ ଦରକାର ପଡ଼ୁଛି